ବୌଦ୍ଧ ଜିଲ୍ଲା ଏକ ଐତିହାସିକ ସମ୍ପନ୍ନ ଜିଲ୍ଲା ଏହାର ସଂସ୍କୃତି ବହୁତ ପୁରୁଣା ବୌଦ୍ଧ ଜିଲ୍ଲା ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ମଧ୍ୟ ଭାଗରେ ଅବସ୍ଥିତ ଯୋଗୁଁ ବିଭିନ୍ନ ଜିଲ୍ଲା କେତେକ ସଂସ୍ପର୍ଶରେ ଅଛି ବୌଦ୍ଧ ଜିଲ୍ଲାର କିଛି ଉଲ୍ଲେଖନୀୟ ଲ୍ୟାଣ୍ଡମାର୍କ ଯେଉଁଟା ରାମେଶ୍ୱର ମନ୍ଦିର ହଜାର ହଜାର ବର୍ଷର ପୁରୁଣା ଜଗତିର ଗନ୍ଧରାଡ଼ି ମନ୍ଦିର ହଜାର ହଜାର ପୁରୁଣା ଜନଶ୍ରୁତି କହେ କି ଜଗତିରେ ଯଯାତିକେଶରୀଙ୍କର ରାଜଧାନୀ ଥିଲା ସେହିପରି ସେହିପରି ଚନ୍ଦ୍ରଚୂଡ଼ ମନ୍ଦିର ବୌଦ୍ଧର ମାତେଙ୍ଗେଶ୍ଵର ମନ୍ଦିର ଏବଂ ସବୁଠାନୁ ଉଲ୍ଲଖଯୋଗ୍ୟ ଜାଗା ହେଉଛି ମର୍ଜାକୁଦ ଦ୍ଵୀପ ମହାନଦୀର ଚାରିପଟେ ପାଣି ଯାଇ ମର୍ଯ୍ୟାକୁଦକୁ ଯିବ ଦ୍ଵୀପ ସେହି ଦ୍ୱୀପର ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ କରୁଥିଲେ ଏବେ ସରକାରଙ୍କର ଯୋଜନା କ୍ରମେ ସେ ଗାଁକୁ ଗୋଟିଏ ରାସ୍ତା ନିର୍ମାଣ ହୋଇଯାଇଛି ପୋଲ ନିର୍ମାଣ ହୋଇଛି ଯାହାଫଳରେ ସେମାନେ ଯିବାଆସିବା କରୁଛନ୍ତି ଏଗୁଡ଼ିକ ହେଉଛି ବୌଦ୍ଧର ଐତିହାସିକ ସ୍ଥାନଗୁଡ଼ିକ